ଆଜି ଆଜି ଗୋଟେ ପାର୍ଟି ଥିଲା ମ ସାଙ୍ଗମାନେ ଆସିଥାନ୍ତେ ଆଜି ଯାଇଥାନ୍ତେ ଗୋଟେ ଢ଼ାବାକୁ କେଉଁ ଢାବାକୁ ଗଲେ ଭଲ ହେବ ମୁଁ ଭାବୁଛି ଅଙ୍କିତା ଢାବାକୁ ଗଲେ ଭଲ ହେବ ସେଠି ଭଲ ବିରିୟାନୀଟା ଦିଏ ତ ହଁ ଅଙ୍କିତା ଢାବାରେ ମଧ୍ୟ ଚିଲି ଚିକେନ୍ଟା ଭଲ ସେଇଠିରେ ପଚାଶ ସତୁରି ଭିତରେ ହୋଇଯିବ ଆଉ ତା ପରଟାଟା ବଢ଼ିଆ ନୂଆ ଢାବା ହେଲେ ତା'ହେଲେ ପ୍ରଶାନ୍ତ ହୋଟେଲ୍କୁ ପଳେଇବା ବଢ଼ିଆ ହେବ ସେଠି ବି ଭଲ ଜିନିଷ ବି ଅଛି ଚିକେନ୍ ତନ୍ଦୁରୀ ଚିକେନ୍ ଡାଲ୍ ଫ୍ରାଏ ତା'ପରେ ବିରିୟାନୀ ତା'ର ସବୁଠୁ ଚିକେନ୍ ଡାଲ୍ ଫ୍ରାଏଟା ବଢ଼ିଆ ହଁ ତା'ହେଲେ ତୁ କ'ଣ କହୁଛୁ ମା' ମଙ୍ଗଳା ଢାବା ସେଥିରେ ଚିକେନ୍ ଟିକ୍କାଟା ଭଲ ଲାଗେ ବୋଲି ମୁଁ ଶୁଣୁଥିଲି କିନ୍ତୁ ତୁ କ'ଣ କହୁଛୁ ଚିକେନ୍ ତରକାରୀଟା ଭଲ ଲାଗୁଛି ଭଲରେ ତା'ହେଲେ ବୁଝିକି ଟିକିଏ କହ ହଁ ବିକାଶରେ ମୋ ସାଙ୍ଗ ଗୋଟେ ଅଛି ସେ ସେଠି ମ୍ୟାନେଜର୍ କାମ କରୁଛି ହଁ ସେ କହୁଥିଲା ତାଙ୍କର ରୋଲ୍ ଆଉ ପକୋଡ଼ା ଭଲ ଜନ୍ମ ଦିନ ପାର୍ଟି ପାଇଁ ବି ସେଠି ଭଲ ସୁବିଧା ଅଛି ଭଲ ରେଟ୍ ହେଉଛି ତା'ହେଲେ ଏଠିକି ଯିବା ତା'ହେଲେ ମା' ଚାଇନିଜ୍ ଫାଷ୍ଟ୍ ଫୁଡ଼୍କୁ ଯିବା ତା'ହେଲେ ସେଠି ଭଲ ଫାଷ୍ଟ୍ ଫୁଡ୍ ମିଳେ ଚାଉମିନ୍ଟା ତାଠି ଟିକିଏ ବଢ଼ିଆ ତା'ହେଲେ ସାଧା ଖାଇବୁ ଯଦି ତା'ହେଲେ ଗାଙ୍ଗୁରାମ ହୋଟେଲ୍ଟା ଠିକ୍ ଅଛି ମିଠା ସବୁଥିପାଇଁ ଗାଙ୍ଗୁରାମ୍ଟା ଠିକ୍ ମିଲ୍ ବି ଭଲ ଖାଇବା ମିଳେ ହଉ ତା'ହେଲେ ଫାଷ୍ଟ୍ ଫୁଡ୍ ଫାଷ୍ଟ୍ ଫୁଡ୍ ପାଇଁ ତା'ହେଲେ ଠିକ୍ ଅଛି ଅଙ୍କିତା ଫାଷ୍ଟ୍ ଫୁଡ୍ ଠିକ୍ ଅଛି

ଏ ଚିକେନ୍ ତନ୍ଦୁରୀଟା ନେଉଛନ୍ତି ଶହେ ଷାଠିଏ ଆଉ ଚିକେନ୍ ବିରିୟାନୀଟା ହେଉଛି ଦୁଇଶହ ଟଙ୍କା ଆଉ ଚିକେନ୍ ଲେଗ୍ ପିସ୍ଟା ପଚାଶ ଟଙ୍କା ଆରେ ଚିକେନ୍ ପକୋଡ଼ାଟା ଅଶୀ ଟଙ୍କା ଆଉ ଚିଲି ଚିକେନ୍ ପଚାଶ ଟଙ୍କା ଆଉ ନାନ ରୁଟି ତୁ ଯାହା ଖାଇବୁ ଆଉ ନହେଲେ ମୁଁ ପ୍ରାୟ ଟାଇମ୍ ଯାଇକି ସେ ହୋଟେଲ୍ରେ ଖାଏ ହଁ ଯିବୁ ହୋଟେଲ୍କୁ ହୋଟେଲ୍ ଯାଉ ଯାଉ ଭଲ ହୋଟେଲ୍ ପୁରା ସଫା ଆଉ ହାତ ଧୋଇକି ପଶିବ ହାଣ୍ଡ ୱାସ୍ ସବୁ ଅଛି ତା'ପରେ ଟେବୁଲ୍ରେ ଯାଇକି ଖାଇବୁ ସମସ୍ତେ ମିଶିକି ବସିବା ବସିବା ପାଇଁ ମଧ୍ୟ ଫ୍ୟାମିଲି ପାଇଁ ମଧ୍ୟ ଅଛି ସମସ୍ତକୁ ପାଇଁ ମଧ୍ୟ ଜାଗା ହେବ ଆଉ ସେଠି ଯାଇକି ମେନୁ କାର୍ଡ଼୍ ଦେଖିକି ଅର୍ଡ଼ର୍ ଦେବୁ ଅର୍ଡ଼ର୍ ଦେଲା ପରେ ସେମାନେ ତୁମକୁ ଖାଇବାକୁ ଦେବେ ତା'ପରେ ଟିସୁ ପେପର୍ ଦେବେ ପାଣି ବୋତଲ୍ ଦେବେ ତା'ପରେ ଖାଇକି ଆସିବୁ ସେଠୁ ବାହରିକି ଆଉ ହଁ ହଁ ହଁ ହଁ ସାନିଟାଇଜର୍ ତ ଗଲାବେଳେ ଦେବେ ଆସିଲାବେଳେ ବି ଦେବେ ହଁ ହଁ